ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଦୌଡ଼ିବା ଦୌଡ଼ିବାରେ ନିୟୋଜିତ ହୁଅନ୍ତି ସେମାନେ ଦୌଡ଼ିଥାନ୍ତି ପିଲା ଆମ ବିଦ୍ୟାଳୟରେ ଅନେକ ପ୍ରତିଯୋଗିତା ହୋଇଥାଏ ଦୌଡ଼ ପ୍ରତିଯୋଗିତା ଏବଂ ସେହି ଦୌଡ଼ ପ୍ରତିଯୋଗିତା ଗୁଡ଼ିକରେ ପିଲାମାନେ ଅଂଶଗ୍ରହଣ କରିଥାନ୍ତି ତାଙ୍କୁ ପୁରସ୍କାର ଦିଆ ମଧ୍ୟ ଦିଆଯାଇଥାଏ ଏବଂ ପିଲାମାନଙ୍କୁ ଆହୁରି ଅଧିକ ଦୌଡ଼ିବା ପାଇଁ ଉତ୍ସାହିତ କରାଯାଇଥାଏ ଦୌଡ଼ିବା ଦ୍ୱାରା ଛୋଟ ପିଲାମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ସେମାନେ ଶାରୀରିକ କ୍ଷେତ୍ରରେ ଏବଂ ମାନସିକ କ୍ଷେତ୍ରରେ ବହୁତ ସୁସ୍ଥ ଏବଂ ସୃଦୃଢ଼ ହୋଇଥାନ୍ତି ତାଙ୍କର ମୁଣ୍ଡ ମୁଣ୍ଡ ଥଣ୍ଡା ରହେ ଶାନ୍ତର ମସ୍ତିଷ୍କଶାନ୍ତ ରହେ ଏବଂ ବିଭିନ୍ନ ପ୍ରକାର ରକ୍ତଚାପ ହାର୍ଟ୍ ଆଟାକ୍ ଭଳି ରୋଗ ଗୁଡ଼ିକ ଗୁଡ଼ିକ ହେବାର ମଧ୍ୟ ସମ୍ଭାବନା କମିଯାଇଥାଏ ଆମେ ଦୌଡ଼ିବା ଦ୍ୱାରା ଦୌଡ଼ିବା ହେଉଛି ଏକ ପ୍ରକାର ବ୍ୟାୟାମ୍ ଆମ ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରତିଦିନ ବ୍ୟାୟାମ୍ କରିପାରିବା ନାହିଁ କିନ୍ତୁ କିଛି ସମୟ ବାହାର କରି ଆମେ ଦୌଡ଼ାଦୌଡ଼ି କଲେ ଶରୀର ସୁସ୍ଥ ରହିବ ଏବଂ ଛୋଟ ପିଲାମାନଙ୍କ ପାଇଁ ଏହା ଦୌଡ଼ିବା ହେଉଛି ନିତ୍ୟାନ୍ତ ଆବଶ୍ୟକତା ରହିଛି